ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟତଃ ଚାଷ କରାଯାଉଥାଏ ବିରି ମୁଗ ଧାନ ଗହମ ସୂର୍ଯ୍ୟମୁଖୀ ତେଲ ଆଉ ପନିପରିବାରେ ଚାଷ କରାଯାଏ ଟମାଟ ବାଇଗଣ ଆଖୁ ମୂଳା କଦଳୀ ଏସବୁ ଚାଷ କରାଯାଉଥାଏ ଏହାକୁ ସବୁ ନିକଟସ୍ଥ ବଜାରକୁ ନେଇ ଆମର ବିକ୍ରି କରାଯାଏ ଓ ସେସବୁକୁ ଆଣି ନିଜେ ମଧ୍ୟ ଉପକୃତ ହୋଇଥା'ନ୍ତି